ଆମେ ବ୍ୟାଙ୍କକୁ ଗଲେ ଧାଡ଼ିରେ ଠିଆ ହବା ମାସ୍କ ପିନ୍ଧିକି ଧାଡ଼ିରେ ଠିଆ ହବା ଧାଡ଼ିରେ ଠିଆ ହେଇକି ଗୋଟେ ଫରମ ଆଣିବା ଫରମକୁ ନିଜେ ଆମେ ତାକୁ ଆମର ଫିଲପ କରିବା ଫିଲପ କରିକି ଧାଡ଼ିରେ ଠିଆ ହେଇକି ମ୍ୟାନେଜର ପାଖକୁ ଯିବା ମ୍ୟାନେଜର ପାଖରୁ ଆମ ଦସ୍ତଖତ ଦେଖାଇ ଫୁଣି କ୍ୟାସିଅର ପାଖକୁ ଯିବା କ୍ୟାସିଅର ସାଇନ ମାରିକି ଆମ ପଇସା ଟା ଆମେ ଉଠେଇ ପାରିବା ସେଥିପାଇଁ ପିଲାଙ୍କୁ ଆମେ ସେଇ ବ୍ୟାଙ୍କ ହିସାବରେ ବୁଝାଇକି ବୁଝାଇ ଶୁଝାଇ କାମ ହାସଲ କରିପାରିବା